ମୋର ମନେଥିବା ପାଞ୍ଚଟି ତାରିଖର ନାମ ହେଲା ଦଶ ଦଶ ଉଣେଇଶ ଅଠାଅଶୀ ପନ୍ଦର ଏକ ଦୁଇହଜାର ତିନି ଷୋହଳ ଏଗାର ଦୁଇ ହାଜର ଛଅ ଉଣେଇଶ ତିନି ଦୁଇ ହଜାର ଦଶ ଛବିଶ ପାଞ୍ଚ ଦୁଇହଜର ବାଇଶ